ହ୍ୟାଲୋ ନମସ୍କାର କିଏ କହୁଛନ୍ତି

କିଏ ନମ୍ବର ଦେଲା ଠିକ ଠିକ ଠିକ କ'ଣ ହେଲା କୁହ ଆପଣଙ୍କର କେଉଁଠି ଯିବାର ଅଛି କି ହୁଁ ହୁଁ କୋରାପୁଟ ହଁ ହଁ ମାନେ କେତେଜଣ ଯିବ ତେରଜଣ ଯିବ ହେଲେ ତୁମେ ହଁ ଅଛି ଟ୍ରାଭେଲ୍ ବୁକିଂ ଗାଡ଼ି ଅଛି ବସ୍ ତ ଏକ୍ସଟ୍ରା ଅଛି ସେ ଖାଲି ନାହିଁ ସେଇଟା ଚାଲିଛି ଆମର ବାକି ଟ୍ରାଭେଲ୍ ବୁକିଂ ଗାଡ଼ିଯାକ ଆମର ରହିଯାଇଛି ହେଲା ତୁମେ ଯଦି ଆଗରୁ ଯଦି ଇଏ ରେଜିଷ୍ଟ୍ରେଶନ୍ କରି ଦେଇଥିବ ବୋଲେ କେତେ ତାରିଖ ଯିବ କ'ଣ ସେଇଟା ମୁଇଁ ସବୁ ଲେଖିକି ରଖି ଦେଇଥିବି ବୁଝିପାରିଲେ କି କେତେଜଣ ଯିବ ରାକ୍ଷୀପୂର୍ଣ୍ଣିମା ମାନେ ତୁମେ ଗୋଟେ ତାରିଖ ଥିବ ନା ତାରିଖଟା କହିବାକୁ ପଡ଼ିବ କୋଡ଼ିଏ ତାରିଖ ମାନେ କେତେ ସମୟରେ ଯିବ କେଉଁଠି କେଉଁଠିକି ଯିବ କି ତୁମେ ମଇଦାନପୁରରୁ ଦେଓମାଳି ହେଲେ ମଝିରେ ମଝିରେ ଆରେ ଖାଇବା ପାଇଁ ରଖିବ ତୁମର ମିନିମିମ୍ ଲାଗିଯିବ ସେଠି ଛଅଟାରେ ପହଞ୍ଚିବ ହଁ ହଁ ପହଞ୍ଚିବ ଫିକ୍ସ ମାନେ ତୁମେ ଟୋଟାଲି ତେରଜଣ ଯିବ ନାଆକି ତେରଜଣ ମାନେ ଫାଷ୍ଟ ତୁମେ ରେଜିଷ୍ଟ୍ରେଶନ କରିବ ଷୋଳଶହ ପଚାଶ ଟଙ୍କା ଦେଇଥିବ ମାନେ ଆମେ ଜାଣିପାରିବୁ ଯେ ତୁମେ କୋଡ଼ିଏ ତାରିଖରେ ଯିବ ବୋଲି ସେଥିପାଇଁ ରେଜିଷ୍ଟ୍ରେଶନ ପାଇଁ ଷୋଳଶହ ପଚାଶ ସେ ପଇସା ମାନେ ଅଧା ରିଟର୍ଣ୍ଣ ହେବ ଆଉ ଅଧା କଟିଙ୍ଗ କରାହେବ ଆରୁ କ'ଣପାଇଁ ମାନେ ତମେ ଗୋଟେଥର ନାମ ଲେଖେଇଲ ଆମେ ଯିବୁ ସେ ଜାଗାରେ ଯିବୁ ବୋଲି ଆମେ ବୁକିଂ କରିଦେଇଥିବୁ କାହିଁକିନା ବୋଲେ ଯଦି ବୁକିଂ କରିଦେଇଥିବୁ ଅଲଗା ଲୋକ ବି ବୁକିଂ କରିବାକୁ ଆସିଥିବେ ନା ସେଆଡ଼େ ବି କ୍ୟାନସଲ୍ ତୁମର ବି କ୍ୟାନସଲ୍ ବସ ରହିଯିବ ଘରେ ଆମ ଟ୍ରାଭେଲଟା ଘରେ ରହିଯିବ ସେଥିପାଇଁ ସେଥିରୁ ଆମେ ଅଧା ପଇସା ପେମେଣ୍ଟ କାଟିଦେବୁ ଠିକ ଅଛି ଠିକ ଅଛି ହଁ ନମସ୍କାର